ଆମ ଗାଁର ଲୋକମାନେ ନିଜ ନିଜର ପିଲାମାନଙ୍କୁ ପୋଲିଓ ଦାଉରୁ ରକ୍ଷା କରିବା ପାଇଁ ଡକ୍ଟର୍ମାନଙ୍କର ପରାମର୍ଶ କ୍ରମେ ଯେତେଦିନ ବା ଯେତିକି ବର୍ଷ ପରେ ଯେଉଁ ରୋଗରୁ ମୁକ୍ତି ପାଇଁ ପୋଲିଓ ଟୀକା ନେବାକୁ ପଡ଼ିଥାଏ ତାକୁ ନିୟମିତ ଭାବେ ନେଇଥାନ୍ତି ଓ ପରସ୍ପରକୁ ଉତ୍ସାହିତ କରିଥାନ୍ତି ବା ପ୍ରେରଣା କରିଥାନ୍ତି କି ପୋଲିଓ ଟୀକାକୁ ନେବା ପାଇଁ ଓ ନିଜର ପୁଅ ଝିଅମାନଙ୍କୁ ପୋଲିଓ ଦାଉରୁ ରକ୍ଷା କରିବା ପାଇଁ ଏପରି କରି ସେମାନେ ପୋଲିଓ ଟୀକା ଦେଇ ସେମାନଙ୍କର ପିଲାମାନଙ୍କୁ ସୁସ୍ଥ ରଖିଥାନ୍ତି ଏହା ବାଦ୍ କିଛି ଲୋକ ଯେଉଁମାନେକି ଟିଭି ବା ବିଭିନ୍ନ ଖବର କାଗଜରୁ ଦେଖି ପୋଲିଓ ଟୀକା ବିଷୟରେ ମଧ୍ୟ ଜାଣିଥାନ୍ତି ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ତା'ର ପରାମର୍ଶ କରି ଆବଶ୍ୟକୀୟ ପୋଲିଓ ଟୀକା ମଧ୍ୟ ନେଇଥାନ୍ତି